ହାଇକିଙ୍ଗ ଟ୍ରେକିଙ୍ଗ ଲମ୍ବା ପର୍ବଯାତ୍ରା ପାଇଁ ଆମେ କାର୍ ଗାଡ଼ି କିମ୍ବା ବାଇକ୍ ବ୍ୟବହାର

ରାସ୍ତାରେ ଗଲାବେଳେ ଜଙ୍ଗଲ ପାହାଡ଼ ପର୍ବତ ବେଳାଭୂମି ଦେଇ ଯାଇଥାଉ ଏବଂ ବର୍ଷା ଶୀତ କାକରରେ ମଧ୍ୟ ଯାଇଥାଉ ରୋଜାଗିକି ସୂଚ ଉଣଉ